ସ୍କୁଲରେ ଗୀତ ଗାଇବା କମ୍ପିଟିସନ୍ ହେଉଥିଲା ଏବଂ ପିଲାମାନେ ସେଥିରେ ଗୀତ ଗାଉଥିଲେ ଏବଂ ସେମାନଙ୍କର ଗୀତ ଶୁଣି ବହୁତ ଗୀତ ଗାଇବାକୁ ଇଚ୍ଛା ହେଲା ଏବଂ ମୁଁ ମଧ୍ୟ ଗୀତ ଗାଇଲି କିଛି ଦିନ ଏମିତି ଗାଇଲା ପରେ ମୁଁ କିଛି ପ୍ରାଇଜ୍ ମଧ୍ୟ ପାଇଥିଲି ପାଇଥିଲି ଏବଂ ମୋତେ ଭଲ ଲାଗିଲା ସେ ଆଗକୁ ଯିବା ପାଇଁ ଗୀତରେ ମୋତେ ବହୁତ ପ୍ରଶଂସା ମଧ୍ୟ ମିଳିଲା

ଆଉ ମୋର ମନ ବି ଉତ୍ସାହିତ ହେଲା ଯେ ମୁଁ ଲୋକମାନଙ୍କୁ ଏତେ ପ୍ରଶଂସିତ କରିପାରୁଛି ଗୀତ ଦ୍ୱାରା ଏବଂ ଗୀତ ମୋତେ ପେଶା କରିବାକୁ ଭଲ ଲାଗିଲା ଗୀତ ଗାଇ ଲୋକମାନଙ୍କର ମନ କିଣି ନେବି ଏବଂ ବିଭିନ୍ନ ପ୍ରକାର ମନୋରଞ୍ଜନରେ ପାର୍ଟିସିପେଟ୍ କରିପାରିବି ଏବଂ ଲୋକମାନଙ୍କ ଦ୍ୱାରା ମୁଁ ଗୀତ ଗାଇକିରି ଉପରକୁ ଉଠିବା ପାଇଁ ବହୁତ ଚେଷ୍ଟା କରିଲି ଏବଂ ଗୀତ ଗାଇ ମୁଁ ବହୁତ ପୁରସ୍କାର ପାଇଲି ବିଭିନ୍ନ ଫଙ୍କ୍ସନ୍ରେ ଯୋଗ ଦେଲି ଏବଂ ସେଥିରେ ମଧ୍ୟ ପ୍ରାଇଜ୍ ଆଣିଲି ମତେ ଏହିସବୁ କରି ଆଗକୁ ଯିବା ପାଇଁ ବହୁତ ଆକର୍ଷିତ କରିଲା ଗୀତ ଗାଇ ଏବଂ ଗୀତ ଗାଇ ମୋର ନିଜର ମନର ଦୁଃଖ ମଧ୍ୟ ହାଲୁକା ହେଲା ଏବଂ ମୁଁ ମୋର ନିଜର ଭାବକୁ ଗୀତ ଦ୍ୱାରା ପ୍ରବାଭିତ କରିଲି ଏବଂ କିଭଳି ଭାବରେ ଗୀତ ଗାଇ ମୁଁ ଲୋକମାନଙ୍କ ଆନନ୍ଦିତ କରିବି ଲୋକମାନଙ୍କର ଆକର୍ଷିତ କରିପାରିବି ସେ ବିଷୟରେ ମଧ୍ୟ ମୋର ଆକର୍ଷିତ ହେଲା ଏବଂ ମୁଁ ମୋର ଗୀତକୁ ଗୀତ ନିଜର ଭାଷାକୁ ଗୀତ ଦ୍ୱାରା ପ୍ରକାଶ କରି ମୁଁ ମୋର ପ୍ରକାଶ କରିଲି ଏବଂ ଗୀତକୁ ମୁଁ ଆଗକୁ ନେଲି ଏଥିରେ ମତେ ବହୁତ ଆକର୍ଷିତ କରିଲି ଏବଂ ଲୋକମାନଙ୍କୁ ମଧ୍ୟ ମୁଁ ଆନନ୍ଦିତ କରିପାରିଲି ଏବଂ ନିଜେ ମଧ୍ୟ ବହୁତ ଉପରକୁ ଗଲି ଏଥିରେ ମୋତେ ଗୀତରେ ବହୁତ ଉପକୃତ ମିଳିଲା ଏବଂ ମୁଁ ନିଜେ ଆଗକୁ ମଧ୍ୟ ଯାଇପାରିଲି